ମୁଁ ପିକ୍ନିକ୍ରେ ଶିମିଳିପାଳକୁ ଯିବା ପାଇଁ ବହୁତ ପସନ୍ଦ କରେ ଆଉ ମୋର ବହୁତ ଇଚ୍ଛା ବି ମଧ୍ୟ ତେଣୁ ଯୋଉ ବର୍ଷ ବି ମୋତେ ଛୁଟି ମିଳେ ମୁଁ ସେଠାକୁ ଯାଇ ମୁଁ ଶିମିଳିପାଳକୁ ଯାଏ ଏବଂ ସେଇଠି ଆମର ଜାତୀୟ ପଶୁ ଯେଉଁ ବାଘ ସେଠି ଅଛନ୍ତି ତାଙ୍କ ତାଙ୍କୁ ଦେଖିବା ପାଇଁ ମୋତେ ବହୁତ ଭଲ ଲାଗେ ଏବଂ ବହୁତ ଇଚ୍ଛା ବି ମୋର ଥାଏ ଏବଂ ତାଙ୍କ ସହିତ ତାଙ୍କର କିଛି ଫଟୋ ଉଠାଇବା ପାଇଁ ମତେ ବହୁତ ପସନ୍ଦ ଲାଗେ ଓ ମୁଁ ତାଙ୍କ ଫଟୋ ଉଠାଏ ଆଉ ମୁଁ ମୁଁ ମୁଁ କିଛି ଟାଇମ୍ ସେଠି ସ୍ପେଣ୍ଡ କରେ ଏବଂ ମୁଁ ସେଠାରୁ ଯାଇ ମନ୍ଦିରକୁ ଯାଏ ଦେବା ଦେବୀଙ୍କ ଦର୍ଶନ କରେ ଦର୍ଶନ କରି ସେଠାରୁ ଫେରି ମୁଁ ଝରଣାର କୁଳୁ କୁଳୁ ଶବ୍ଦ ଶୁଣିବାକୁ ବହୁତ ଇଚ୍ଛା କରେ ଏବଂ ବହୁତ ଆନନ୍ଦ ମଧ୍ୟ ଲାଗେ ଝରଣାର ଶବ୍ଦ ଶୁଣି ମୋତେ ବହୁତ ଖୁସି ଅନୁଭୂତ ହୁଏ ଏବଂ ସେଠି ଯାଇ ମୁଁ ମୋ ସାଙ୍ଗ ସହିତ ସାଙ୍ଗମାନଙ୍କ ସହିତ କିଛି ଫଟୋ ମଧ୍ୟ ଉଠାଏ ଏବଂ ସେଠି ମୁଁ ମୋ କିଛି ଟାଇମ୍ ସେଠି ବିତାଏ ଓ ମୋତେ ଜଙ୍ଗଲକୁ ଯିବା ପାଇଁ ମଧ୍ୟ ବହୁତ ଭଲ ଲାଗେ ସେଠି ସବୁଜ ସେଠାକାର ସବୁଜ ଗଛ ପତ୍ର ମୋତେ ବହୁତ ଭଲ ଲାଗେ ଏବଂ ଜଙ୍ଗଲରେ ଥିବା ପକ୍ଷୀମାନଙ୍କର ରାବ ଶୁଣି ମତେ ବହୁତ ଆନନ୍ଦ ଲାଗେ ସେଠୁ ପାହାଡ଼କୁ ଯାଏ ଏବଂ ପାହାଡ଼ରେ ଥିବା ବଡ଼ ବଡ଼ ପଥରରେ ବସି ମୁଁ ମୋ ଫଟୋ ଉଠାଏ ଏବଂ ସାଙ୍ଗସାଥୀଙ୍କ ସାଙ୍ଗସାଥୀଙ୍କ ସହ ମଧ୍ୟ ମୁଁ ମୋର ଫଟୋ ଉଠାଇଥାଏ ଆଉ ମୁଁ ବହୁତ ଆନନ୍ଦ ଫିଲ୍ କରେ ଏବଂ ବହୁତ ଖୁସି ବି ଅନୁଭୂତି ହୁଏ ମୋତେ